ହ୍ୟାଲୋ ସାର୍ ସାର୍ ଆପଣ ବାବା ଟ୍ରେଡ଼ରସରୁ କହୁଛନ୍ତି ତ ଆଜ୍ଞା ସାର୍ ସାର୍ ମୁଁ ବିସ୍ମୟ କହୁଥିଲି ବିସ୍ମୟ ସଂଙ୍କେଶ ସାହୁ ସାର୍ ଆଜ୍ଞା ସାର୍ ସାର୍ ମୁଁ ଆପଣଙ୍କ ଦୋକାନ ଗୋଟେ ନିକନର କ୍ୟାମେରା ନେଇଥିଲି ସାର୍ ବିଶ୍ୱାସ କରିବେନି ସାର୍ ସାର୍ ମୁଁ ଦିଲ୍ଲୀ ଭୁବନେଶ୍ୱର ବିଭିନ୍ନ ଜଗାରୁ ସବୁ କ୍ୟାମେରା ମଗାଇଛି ସାର୍ ମୁଁ ଜାଣିନି ଯେ ଆମ ଘର ପାଖରେ ବି ଏତେ ଭଲ କ୍ୟାମେରା ରହି ପାରିବ ବିଶ୍ୱାସ କରନି ଯୋ ଆଜ୍ଞା ସାର୍ ଆଜ୍ଞା ସାର୍ ଆରେ କ୍ୟାମେରା ହେଲା ନିକନ ଗୋଟେ ନିକନ କମ୍ପାନୀର ଆଜ୍ଞା ସାର୍ ସାର୍ ସେ ଏତେ ଭଲ କ୍ୟାମେରା ସାର୍ ସାର୍ ମୁଁ ଗୋଟେ କ୍ୟାମେରାମ୍ୟାନ୍ ସାର୍ ସାର୍ ସାତଟା କ୍ୟାମେରା ସାର୍ ମୋ ଘରେ ଖରାପ ହେଇଛି ଖରାପ ହେଇଅଛି ସାତଟା କ୍ୟାମେରା ବିଶ୍ୱାସ କରିବେନି ସାର୍ ସାତଟା କ୍ୟାମେରା ଭିତରେ ଏ ଗୋଟାଏ କ୍ୟାମେରା ଏତେ ଭଲ ପଡ଼ିଛି ସାର୍ ଦିନ ମାନେ ମୁଁ ଫଟୋଗ୍ରାଫି କରୁଛି ସାର୍ ମୁଁ କିଣିଲେ ହିଁ ପ୍ରାୟ ହବ ପାଞ୍ଚରୁ ଛଅ ମାସ ଯାକ ସାର୍ ଆଜ୍ଞା ସାର୍ ସାର୍ ଏତେ ଭଲ ସାର୍ କ୍ୟାମେରା ପଇଲା ସାର୍ ସାର୍ମାନେ କହିବାକୁ ଗଲେ ସାର୍ ଦିନମାନ ଯାକ ମୁଁ ଯେତେ କାମ କରି ସାର୍ ଯେତେ କାମ କଲେ ବି ସେ କ୍ୟାମେରା ଏତେ ହିଟ୍ ଅବଜର୍ଭ କରୁନି ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ସାର୍ ଆଜ୍ଞା ଆଜ୍ଞା ଏଇ କ୍ୟାମେରାଟା ସାର୍ ମୋର ମନପସନ୍ଦ ହେଇଛି ସାର୍ ସାର୍ ବିଷୟ ଆଉ ଏମିତି କେତେ ପିସ୍ ଅଛି କୁହନ୍ତୁ ସାର୍ ସାର୍ ମୋ ସାଙ୍ଗ ମୋ ଚିହ୍ନା ପରିଚୟରେ ସାଙ୍ଗମାନେ ବି ପଚାରୁ ଥିଲେ ଯେ କ୍ୟାମେରା କଥା ଆଉ ଆଜ୍ଞା ସାର୍ ସେମାନେ ବି କିଣିବେ ତ ଆଜ୍ଞା ସାର୍ କ୍ୟାମେରାଟା ବି ଭଲ ସ ବଜେଟ୍ ଭିତରେ ଅଛି ଆଜ୍ଞା ବଜେଟ୍ ଭିତରେ ଅଛି ସେଠୁ ସ ଆମକୁ ସୁୁହାଇଲା ଭଳି କ୍ୟାମେରାମ୍ୟାନ ଭଳି କ୍ୟାମେରାମ୍ୟାନକୁ ସୁୁହାଇଲା ଭଳି ପଇସାରେ ଅଛି ସ୍ୱଳ୍ପ ପଇସାରେ ସାର୍ ଭଲ ଜିନିଷ ଅଛି ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ସାର୍ ଆଉ ଚାରିରୁ ପାଞ୍ଚ ପିସ୍ ସାର୍ ଅଛି ଆପଣଙ୍କ ପାଖରେ ଆଜ୍ଞା ଆଜ୍ଞା ସାର୍ ଆଡ଼ଭାନ୍ସ ଆଡ଼ଭାନ୍ସ ପେମେଣ୍ଟ କରିଦଉଛି ସାର୍ ସାର୍ ସେଇଟା ବୁକିଂ କରିଦେବେ ସାର୍ ଆଉ ମୋ ମୋ ସାଙ୍ଗମାନେ ଆଉ ମୁଁ ମୁଁ ବି ନେବି ତାଙ୍କ ସେମାନଙ୍କ ମଧ୍ୟରେ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା